ଆମର ସ୍ୱାସ୍ଥ୍ୟ ସେବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଇଛନ୍ତି ବିଭିନ୍ନ ପ୍ରକାର ଯୋଜନା ମଧ୍ୟ କରିଛନ୍ତି ଯେମିତିକି ବିଜୁ ସ୍ୱାସ୍ଥ୍ୟ କାର୍ଡ଼୍ ହୋଇଛି ଯେଉଁଟାକି ଗୋଟିଏ ଗରିବ ଲୋକ ଯେଉଁମାନଙ୍କର ବି ପି ଏଲ୍ ଅଛି ସେମାନଙ୍କର କିମ୍ବା ରାସନ୍ କାର୍ଡ଼୍ ଅଛି ସେମାନଙ୍କୁ ଏହି କାର୍ଡ଼୍ଟି ଯୋଗାଇ ଦିଆଯାଉଛି ଯାହାକି ଗୋଟିଏ ଗରିବଲୋକ ଅତି ମାଗଣାରେ ତା'ର ସ୍ଵାସ୍ଥ୍ୟ ସରକାରୀ ହେଉ କି ବେସରକାରୀ ଯେଉଁ ସରକାରୀ ସରକାରୀ ଡାକ୍ତରଖାନା କିମ୍ବା ବେସରକାରୀ ଡାକ୍ତରଖାନାରେ ସେ ସେହି ଭୁକ୍ତ କରାଯାଇଥିବ ଅନ୍ତର୍ଭୁକ୍ତ କରାହୋଇଥିବ ବିଜୁ ସ୍ୱାସ୍ଥ୍ୟ କାର୍ଡ଼୍ ବାବଦରେ ଅନ୍ତର୍ଭୁକ୍ତ ହୋଇଥିବ ତା'ହେଲେ ସେହି ଡାକ୍ତରଖାନାରେ ଯଦି କୌଣସି ରୋଗୀ ଗୋଟିଏ ଯାଇ ପହଞ୍ଚେ ତା'ହେଲେ ତା'ର ରୋଗ ପାଞ୍ଚଲକ୍ଷ ପର୍ଯ୍ୟନ୍ତ ସେ ସେବା ପାଇପାରିବ ତା'ର ସେଥିରେ ଟଙ୍କାଟିଏ ପଇସା ହାତରୁ ଖର୍ଚ୍ଚ କରିବାକୁ ରୋଗୀକୁ ପଡ଼ିବ ନାହିଁ ତା' ସହିତ ଏ ଯେଉଁ ସୁବିଧାକୁ ପାଇବାକୁ ହେଲେ ଗୋଟିଏ ଲୋକକୁ ତା'ହେଲେ ସେ ଲୋକର ଥିବା ଦରକାର ରାସନ କାର୍ଡ଼୍ ରାସନ କାର୍ଡ଼୍ ଥିଲେ ସେ ଏଇ କାର୍ଡ଼୍ର ସୁବିଧା ପାଇପାରିବ